ହେଲୋ ହଁ ସାର୍ ହଁ ନମସ୍କାର ମ୍ୟାଡମ୍ ନମସ୍କାର ଆଉ କ'ଣ କରୁଥିଲେ

ହଁ ମ୍ୟାଡମ୍ ହଁ ଜାଣୁଛି ମ୍ୟାଡମ୍ କ'ଣ କରିବା ଆଉ ହୁଁ ପଡ଼ିଲାଣି

ହୁଁ ନିଶ୍ଚୟ ହୁଁ ହୁଁ ପାଣି ଫାଣି ବି ସୁବିଧା ନାହିଁ ପ୍ୟାରେଣ୍ଟସ୍ମାନେ କହୁଛନ୍ତି ହଁ ଆରେ ଏକ୍ୱାଗାର୍ଡ୍ ଦୂରରେ ଥାଉ ନଳ କୂଅଟେ ବସେଇଲେ ସେଇଟା ବହୁତ ବଡ଼ ନଳ କୂଅଟେ ବି ହଁ ଏରେ ମୁଁ ବି କମ୍ପ୍ଲେନ ଦେଇଛି ଉପରକୁ ମୁଁ ବି ଲେଟର୍ ଦେଇଛି ହେଡ୍ ଆଣ୍ଟିଙ୍କୁ କହିକି କରିଛି ହେଡ୍ ମିିଷ୍ଟ୍ରେସଙ୍କୁ କହିକି ହେଲେ ସେଇଟା କାର୍ଯ୍ୟକାରୀ ହେଲେ ନା ଜାଣିଛ ଏଇସବୁ କାମରେ ହାତ ନଥିଲେ ହେବ ନାହିଁ ହଁ ତ ହଁ ସେ ସବୁ ଟିଚର୍ମାନଙ୍କ ଭିତରେ ବି ସବୁ ଟିଚର୍ମାନେ ବି ଟାଇମରେେ ଆସୁନାହାନ୍ତି

ପାରେଣ୍ଟସ୍ମାନେ ତାଙ୍କର ସବୁ କମ୍ପ୍ଲେନ କରୁଛନ୍ତି ଯେ କ'ଣ କରିପାରିବା ତୁମର ସେଇଟା ଆମେମାନେ ବି ଭାବିବା ହଁ ସବୁ ଏବେ କମ୍ପ୍ଲେନ୍ ଯୋଉ ଦିଆହେଉଛି ଏବେ ମୁଁ ଖାଲି ଯାଇକି କମ୍ପ୍ଲେନଡ ଦେଲି ଯଦି ସବୁ ଟିଚର୍ କିମ୍ବା କିଛିଟା ପ୍ୟାରେଣ୍ଟସ୍ ଯଦି ମିଶିକି ଯାଇକିରି ହଁ ହଁ ଭଲ ହୁଅନ୍ତା ତୁମେମାନେ କାର୍ଯ୍ୟକାରୀ ଯାହା ହେଉନି ସେଟା କାର୍ଯ୍ୟକାରୀ ହୁଅନ୍ତା ହଁ ପିଲାମାନେ ଏତେ ଏତେ ଭଡ଼ା କରି ଆସୁଛନ୍ତି ସବୁ ପିଲା ଯେ ପାଣି ଫାଣି ଧରିକି ଆସୁନାହାନ୍ତି ଏଇ ପାଣି ଫାଣି ଟିକେ ପିଇବାକୁ ଖେଳିବାକୁ ଖାଲି ପାଠ ପଢ଼ୁଛନ୍ତି ଯାଉଛନ୍ତି ସେଟା ଠିକ୍ କଥା ବାକି କ'ଣ କରିବା କିଛି ତ କାର୍ଯ୍ୟକାରୀ ହୋଇପାରୁନି ଆଉ ପିଲାମାନଙ୍କର ପୂଜା ପୂଜି ହେଲେ ବି କୌଣସି ତାମାନେ ଖାଲି ରୁମ୍ ଭିତରେ ହିଁ ରହିଯାଉଛନ୍ତି ଆଉ କିଛି ହୋଇପାରୁନି ହଉ ଦେଖିବା ଅନ୍ୟ ଟିଚରମାନଙ୍କ ସାଙ୍ଗେ କାଲି ନହେଲେ କଥାବାର୍ତ୍ତା ହୋଇକି କ'ଣ ଗୋଟେ ନିଷ୍ପତ୍ତି ନେବା ଆଉ ହଁ ଦେଖିବା ହୁଁ ହୁଁ ହଉ ଦେଖିକି କଥା ହେବା ହଁ ହଉ